କ୍ରୀଡ଼ାରେ ମହିଳାମାନଙ୍କ ପ୍ରତିନିଧିରେ ସାଧାରଣତଃ ମହିଳାମାନଙ୍କୁ ସମାନ ଦେଖବା ଉଚିତ ଯେପରିକି ମାନେ ଭେଦଭାବ କରାଯିବା ଉଚିତ୍ ନୁହଁ

ହକି ହେଉ ସବୁ ଖେଳ ପ୍ରତିଯୋଗିତା ନେଇପାରୁଛନ୍ତି ସେମିତି ମହିଳାମାନଙ୍କ ପାଇଁ ବି ସବୁ କ୍ରୀଡ଼ା ସମାନ ହେଉ ଏବଂ ସେମାନଙ୍କୁ ଖେଳାଯିବା ପାଇଁ ଅନୁମତି ଯା ଦିଆଯାଉ ଯେପରିକି ସବୁ ସମାନ ମହିଳାମାନଙ୍କୁ ଯେପରି ଦରମା ଦିଆଯାଉଛି ଅଧିକ ହେଉ ବା କମ୍ ହେଉ ପୁରୁଷମାନଙ୍କଠାରୁ ଏଇଟା ମହିଳାମାନଙ୍କୁ ବି ସମାନ ଦିଆଯାଉ ଯେପରିକି ମାନେ ଭେଦଭାବ ସୃଷ୍ଟି ନ ହେବ ଯେମିତି ଆମେ ପୁରୁଷମାନଙ୍କୁ ଅଧିକା ଦରମା ଦିଆଯାଉଛି

ଭଲ ହେବ ବୋଲି ମୁଁ ଭାବୁଛି ଏବଂ ଦକ୍ଷତା ଯେପରି ପୁରୁଷ ମାନଙ୍କର ରହିଛି ସେପରି ମହିଳାମାନଙ୍କର ବି ରହିଛି ଯେ ଯେତିକି ପୁରୁଷମାନେ ଦେଶକୁ ଆଗକୁ ନେଇପାରିବେ ସେତିକି ମହିଳାମାନେ ବି ଆଗକୁ ନେଇପାରିବେ ପୁରୁଷମାନେ ଯେ ଯେତିକି କାର୍ଯ୍ୟକଳାପ କରିପାରିବେ ତାଙ୍କ ଠାରୁ ଅଧି ତାଙ୍କଠାରୁ ତାଙ୍କରି ଭଳି କାମ ହିଁ ମହିଳାମାନେ ବି କରିପାରିବେ ଯେପରି ମହିଳାମାନଙ୍କୁ ଆଗକୁ ଛାଡ଼ିଲେ ହିଁ ମହିଳାମାନେ ସବୁ ସମାନ ଭାବେ ସବୁ କାମ କରିପାରିଲେ ମହିଳାମାନଙ୍କ ପାଇଁ ବହୁତ ଭଲ ହେବ

ମହିଳାମାନଙ୍କର ବହୁତ କ୍ରୀଡ଼ା ଏବଂ ତାଙ୍କ କାର୍ଯ୍ୟ ଦକ୍ଷତା ହେଉ ବା ତାଙ୍କର ମାସିକ ଦରମା ହେଉ ତାଙ୍କର ବୃଦ୍ଧି କରେଇଲେ ଏବଂ ତାଙ୍କୁ ସମାନ ଭାବେ ରଖିଲେ ହିଁ ଦେଶ ଉନ୍ନତି କରିବ

ଠିକ୍ ଭାବିବା ବା ତାଙ୍କୁ ଯେତିକି ଉପରକୁ ରଖିବା ସେତିକି ମହିଳାମାନେ ବା ଝିଅ ପିଲା ଗାର୍ଲସମାନଙ୍କୁ ସେତିକି ଉପରକୁ ରଖିବା ବା ସମାନ ରଖିବା ଏହାଦ୍ୱାରା ଆମର ଆର୍ଥିକ ହେଉ ବା ସେମାନଙ୍କର କ୍ରୀଡ଼ା ଭାବରେ ହେଉ ବା ସେମାନଙ୍କର କାର୍ଯ୍ୟଦକ୍ଷତା ହେଉ ଏହାସବୁ ସମାନ ଭାବରେ ରହିବ ତାହା ରହିଲେ ସେମାନଙ୍କର ନିଜସ୍ୱ ଗୋଟେ ଆତ୍ମବିଶ୍ୱାସ ଆସିବ ଏବଂ ସେ ସବୁ କାମରେ କାର୍ଯ୍ୟଦକ୍ଷତା ହାସିଲ କରିବେ ଏବଂ ବହୁତ ଆଗକୁ ବଢ଼ିବେ